ଆଜ୍ଞା ଆପଣ ଶ୍ରୀ ଗୁଣ୍ଡିଚା ହୋଟେଲରୁ କହୁଛନ୍ତି ତ ହଁ ମୋର ମୁଁ ଗଲା ଥରକ ଗୋଟେ କୋରାପୁଟ ଗୋଟେ ହୋଟେଲ ଥିଲା ଜଗାବଳିଆ ହୋଟେଲ ମୁଁ ଗୋଟେ ଜଗା ବଳିଆ ହୋଟେଲରୁ ପଦ୍ମର ନାଡ଼ରେ ତିଆରି ଗୋଟେ ତରକାରୀ ଖାଇଥିଲି ତ ଏଟା ସେଠି ବହୁତ କୋରାପୁଟରୁ ଜଗବଳିଆ ହୋଟେଲରୁ ତା'ପରେ ସେଟା ଏଇ ରାୟଗଡ଼ାରେ କେଉଁଠି ବି ମିଳିନି ଆପଣଙ୍କ ହୋଟେଲରେ କ'ଣ କ'ଣ ତରକାରୀ ଅଛି ସେଟା ମିଳୁଛି କ'ଣ ତ ସେଟା ପଚାରିବାକୁ କଲ କରିଥିଲି ଆଉ ସେଟା କେତେ ମାନେ ଗୋଟାଏ ପ୍ଲେଟ କେତେ ଟଙ୍କା ଆସିବ ସେଟା ହଁ ହଁ ଯେତେ ବି ଦାମ ନେବ ମୋର ଦୁଇ ତିନି ପ୍ଲେଟ ଦରକାର ଟିକେ ତିଆରି କରିକି ରଖିବେ ମଙ୍ଗଳ ବାର ବୁଧ ବାର ସୁଧା ନା ନା ମୁଁ ନେବି ଆଉ ଆଡଭାନ୍ସ ବି ଆପଣଙ୍କୁ ପଇସା ପେମେଣ୍ଟ କରିଦେବି ଆଉ ଆପଣ ଟିକେ ତିଆରି କରିକି ରଖି ଦେଇ ଥିବେ ଆଉ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଉ ନମ୍ବରଟା ଟିକେ ଡାକି ଦିଅନ୍ତୁ

ସିକ୍ସ ଥ୍ରୀ ଫାଇବ ଜିରୋ ସେଭେନ ଏଇଟ ନାଇନ ଫୋର

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଉ ସେମିତି କିଛି ନାହିଁ ବାସ ସେମିତି ଟିକେ ସ୍ପେସିଆଲ ବନେଇକି ସେ ତରକାରୀଟାକୁ ରଖିଥିବେ ଆଉ

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଆଜ୍ଞା ରହିଗଲି ହଁ